ମୁଁ ଭାବୁଛି ଏବେ ନାରୀ ଘରେ ଅସୁରକ୍ଷିତ ଭାବରେ ଥିଲେ ଯାହାକି ଫଳରେ ସେ ପଦାକୁ ବାହାରିବା ପାଇଁ ଡରୁଛନ୍ତି ଯାହା କି ଘରେ ସବୁବେଳେ ତାଙ୍କୁ ବନ୍ଦ କରି ଦେଇ ରଖିଦେବା ପାଇଁ ସେ ଚାହୁଁଛନ୍ତି ଯାହାକି ଫଳରେ ସେ ପଦାରେ ଅସୁରକ୍ଷିତ ଭାବରେ ସେ ରହିଥିଲେ ଏବେ ମୁଁ ଦେଖୁଛି ନାରୀ ପଦାକୁ ଆସିବା ପରେ ବହୁତ କିଛି ଉନ୍ନତି ହୋଇଛି ନା ସରକାରଙ୍କ ଯେଉଁ ଟିକେ ସାହାଯ୍ୟ ପାଇବା ଦ୍ଵାରା ନାରୀ ବହୁତ ଆଗକୁ ଫଳି ବାହାରିଛନ୍ତି ଯାହାକି ଫଳରେ ନାରୀର ହେଉଛି ଶକ୍ତି ଗଢ଼ିଛନ୍ତି ଗୋଟିଏ ମିଶନ ଶକ୍ତି ଗଢ଼ିଛନ୍ତି ଯେ ସେ ଶକ୍ତି ଗୁଡ଼ିକ ହେଉଛି ସ୍ଵୟଂସହାୟକ ଗୋଷ୍ଠୀ ଆଉ ମିଶନ ଶକ୍ତି ଯାହାକି ଫଳରେ ସମାଜ ସେବାରେ ସେ ଆଗକୁ ହାତ ବଢ଼େଇ କିଛି ପାଦ ଆଗକୁ ନେଇ ସମାଜ ସେବାରେ ଚାଲି ଅଛନ୍ତି ଯେମିତି କା ଫଳରେ ସେ ଏବେ ନିଜକୁ ଅସୁରକ୍ଷିତ ନ ଭାବି ସେ ଆଗକୁ କିଛି ମହିଳା ମାନେ ନିଜକୁ ନିଜ ଗୋଡ଼ରେ ଠିଆ ହୋଇ କିଛି ସେବା କରୁଅଛନ୍ତି ଯାହା ଫଳରେ ମୁଁ ଭାବୁଛି ଶିକ୍ଷା ଯୋଗ୍ୟତା କାର୍ଯ୍ୟକ୍ରମ କ୍ଷେତ୍ରରେ ସମସ୍ତଙ୍କ ଆଗରେ ସେ ସମାଧାନ ହୋଇ ସମାନ ଅଛନ୍ତି ନିଜକୁ ନିଜ ଗୋଡ଼ରେ ଠିଆ ହୋଇ ଆଗକୁ ଅଛନ୍ତି ପୁରୁଷ ଆଉ ନାରୀ ଭିତରେ ଏବେ ସମାନ ଅଛି କିନ୍ତୁ ମୁଁ ଏବେ ଭାବୁଛି ପଦାକୁ ସରକାରଙ୍କ ଦ୍ବାରା ଆସିଲା ପରେ କିଛି କଣ ହେଲା ଯେମିତି କି ପଦାର ରାସ୍ତାଘାଟରେ ସେ ଯିବା ଭିତରେ ତାଙ୍କୁ ବି ଏବେ ବି ଭୟ ଲାଗୁଛି ଡର ଲାଗୁଅଛି ଯେମିତିକି ସେ ଲୋକ ସମାଜ ଲୋକ ସେବା ଆଗରେ ଯିବା ପରେ ଓଢ଼ଣା ଦେଇ ମୁଣ୍ଡରେ ଦେଇ ଏବେ ବି ସେ ଯାଉଛନ୍ତି ଯେମିତି କି ପଦାରେ କେତେ ଲୋକ କେତେ ବିଭିନ୍ନ ପ୍ରକାରର କଥା ବି ସେ ତାଙ୍କୁ କହୁଛନ୍ତି ଯାହା କି ଫଳରେ ତାଙ୍କୁ ବି ଏବେ ବି ଲାଜର ସହ ମୁଣ୍ଡ ନୂଆଇଁ ତଳକୁ ସେ ଯିବା ପୋତିକି ହୋଇ ସେ ଯାଉଅଛନ୍ତି ଯେମିତି କି ଆମେ ଭାବି ନେବା ଆମ ଘରେ ଗୋଟିଏ ସମ୍ମାନହୀନ ଝିଅଟିଏ ଅଛି ମୋ ବୋହୁଟେ ଅଛି ମାଆଟିଏ ଅଛି ସେ ପଦାରେ ଯାଉଅଛି ତାକୁ ବି ଲୋକ ଏବେ ବି ଖରାପ ନଜର ଭାବରେ ସେ ଦେଖୁ ଅଛନ୍ତି ଆମେ ଚାହୁଁଛେ ଯେମିତି ନାରୀ କି ଯେମିତି ସମ୍ମାନ ଦିଆ ଯାଉ ଆଗକୁ ସେ ବଢ଼ନ୍ତୁ ଆଗକୁ ସେ ସମ୍ମାନ ସହ ସେ ଆଗକୁ ମୁଣ୍ଡ ଟେକିକି ସେ ଚାଲନ୍ତୁ ଯାହାକି ଫଳରେ ଆମର ହିଁ ତାଙ୍କୁ ଯୋଗ୍ୟତା ହିଁ ରହିବ ଏତିକି ଚାହୁଁଛି ଯେ ମୁଁ ଚାହୁଁଛି ଯେ ସେ ଏବେ ବି ସେ ଅସୁରକ୍ଷିତ ଭାବରେ ଅଛନ୍ତି ଆମେ ଚାହିଁବା ତାଙ୍କୁ କେମିତି ସମ୍ମାନ ଦେଇ ଆଗକୁ ଆମେ ନେବା